ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ପଡ଼ିଆ ଆମ ଗହଣରେ ଉପଲବ୍ଧ ଅଛି ଖରାପ ଜଲବାୟୁ କଠିନ ପାଣିପାଗ ପ୍ଲାଷ୍ଟିକ୍ ଜଳବାୟୁ ଇତ୍ୟାଦି ପରିବେଶ ପରିବର୍ତ୍ତନ କାରଣରୁ ଆମ ପରିବେଶ ପରିବର୍ତ୍ତନ କାରଣରୁ ପଶୁମାନେ ବିଭିନ୍ନପ୍ରକାର ଖରାପ ଖରାପ ପଶୁମାନଙ୍କ ଉପରେ ବିଭିନ୍ନପ୍ରକାର ଖରାପ ପ୍ରଭାବ ପଡ଼ୁଛି ଯେମିତିକି ଆମେ ପ୍ଲାଷ୍ଟିକ୍ ବ୍ୟବହାର କରୁଥିବା ଯୋଗୁଁ ଖାଦ୍ୟ ଖାଇା ଖାଦ୍ୟ ପ୍ଲାଷ୍ଟିକ୍ ଭିତରେ ଖାଦ୍ୟ ଥାଇକି ମଧ୍ୟ ଫିଙ୍ଗି ଦେଉଥିବାରୁ ଗାଈମାନେ ତାଙ୍କୁ ଖାଇ ଦେଉଛନ୍ତି ଯାହା ଫଳରେ ତାଙ୍କ ପାଟିକୁ ବା ତାଙ୍କ ପେଟକୁ ପ୍ଲାଷ୍ଟିକ୍ ଚାଲିଯାଉଛି ଚଢ଼େଇ ମଧ୍ୟ ଠୁଙ୍ଗି ଠୁଙ୍ଗି ଦେଉଛନ୍ତି ତାଙ୍କ ପେଟକୁ ପ୍ଲାଷ୍ଟିକ୍ ପଳାଇଯାଉଛି ତାଙ୍କୁ ବିଭିନ୍ନପ୍ରକାରର ରୋଗ ହେଉଛି ତାଙ୍କ ମୃତ୍ୟୁର କାରଣ ମଧ୍ୟ ହେଉଛି ପ୍ଲାଷ୍ଟିକ୍ ବ୍ଲେଡ଼୍ ବ୍ଲେଡ଼୍ ମଧ୍ୟ ଗାଈମାନେ ଖାଇଦେଉଛନ୍ତି ତାଙ୍କୁ କେଉଁ ତଣ୍ଟିରେ ଜିଭରେ ଦାନ୍ତରେ ଲାଗିଯାଉଛିି ଯାହା ତାଙ୍କୁ ବହୁତ ପୀଡ଼ା ଦେଉଛି ଆଉ ବିଭିନ୍ନପ୍ରକାର କାରଖାନାଗୁଡ଼ିକ ଯେଉଁ ଜଳ ଜଳ ପ୍ରଦୂଷଣ ହେଉଛି ଗାଈମାନେ ପିଉଥିବା ଜଳ ଅତ୍ୟଧିକ ପ୍ରଦୂଷଣ ହେଲେ ତାଙ୍କ ଦେହ ଅସୁସ୍ଥ ହେଉଥିବ ପଶୁ ଡାକ୍ତରଖାନାରେ ସୁବିଧା ଥିଲେ ମଧ୍ୟ ସେମିତି କୌଣସି ଖାସ୍ ସୁବିଧା ନାହିଁ ଆଉ ଜଳବାୟୁ ଯୋଗୁଁ ପରିବେଶ ପରିବର୍ତ୍ତନ ହେଉଛି ଗାଈମାନେ ଖାପ ଖୁଆଇ ଚଳିବା ବହୁତ ବହୁତ ପ୍ରକାର ସମସ୍ୟା ହେଉଛି ଖରା ଯୋଗୁଁ ପାଣିର ଅସୁବିଧା ହେଉଛି ବିଭିନ୍ନପ୍ରକାର ରୋଗରେ ମଧ୍ୟ ପଶୁମାନେ ପୀଡ଼ିତ ହେଉଛନ୍ତି